ଓଡ଼ିଆ ଭାଷାରେ ଅନେକ ଆକର୍ଷଣୀୟ ତଥା ଓ ସାଧାରଣ ଶବ୍ଦ ବ୍ୟବହୃତ ହୋଇଥାଏ ଅନେକ ଲେଖକଙ୍କ ଲେଖାରେ ନୂତନ ତଥା ବିଶେଷ ଆକର୍ଷଣୀୟ ଭାଷାର ପ୍ରୟୋଗ କରାଯାଇଥାଏ ସେଥିମଧ୍ୟରୁ ମୋର ମାନେ ପଡ଼ୁଥିବା ଗଙ୍ଗାଧର ମେହେରଙ୍କ ଚିଲିକା ଖଣ୍ଡକାବ୍ୟର ଏକ ଉକ୍ତି ହେଲା ମଙ୍ଗଳେ ଅଇଲା ଉଷା ବିକଚ ରାଜୀବ ଦୃଶା ଜାନକୀ ଦର୍ଶନ ତୃଷା ହୃଦୟେ ବହି କର ପଲ୍ଳବେ ନୀହାର ମୁକ୍ତା କରି ଉପହାର ସତୀଙ୍କ ବାସ ବାହାର ପ୍ରାଙ୍ଗଣେ ରହି କଳକଣ୍ଠ କଣ୍ଠେ କହିଲା ଦରଶନ ଦିଅ ସତୀ ରାତି ପାହିଲା ଏହି ଉକ୍ତିଟିର କବି ପ୍ରକୃତିକୁ କିପରି ମାନବ ରୂପରେ ଗଢ଼ିତୋଳିଛନ୍ତି ତାହା ତାଙ୍କର ଶବ୍ଦ ଚାତୁରୀରୁ ଜଣାଯାଏ